ଆମେ ଓଡ଼ିଶାର୍ ଓଡ଼ିଆ ଲୋକ୍ ହେଲେ ମଧ୍ୟ ଆମର୍ ଅଞ୍ଚଲ୍ ହଉଛେ ସମ୍ବଲପୁର୍ ଏରିଆ ତେଣୁ ଆମକୁ ଭାଷା ହଉଚେ ସମ୍ବଲପୁରୀ ଆଉ ଆମର୍ ସାଂସ୍କୃତିକ କାର୍ଯ୍ୟକ୍ରମ ବି ହଉଚେ ସମ୍ବଲପୁରୀ ସମ୍ବଲପୁରୀ ନାଚ ଗୀତ ଆମର ଅଞ୍ଚଲ୍ରେ ଆମ ସାଂସ୍କୃତିକ କାର୍ଯ୍ୟକ୍ରମ୍ ବାଏଲେ ନୂଆଖାଇ ପାଳନ କରୁ ଦଶ୍ରା ମାସେ ଡାଲ୍ଖାଇ ହୁଏ ଆମର୍ ସମ୍ବଲପୁରୀ ଡାଲ୍ଖାଇ କହୁଛେ ପ୍ରସିଦ୍ଧ ଆମ ଅଞ୍ଚଲ୍ର ଏବଂ ଆମର୍ ଅଞ୍ଚଲ୍ର ଭାଷା ବଏଲେ ସମ୍ବଲ୍ପୁରୀ ଭାଷା ଏ ଯେନ୍ଟାକି କୋଶ୍ଲି ଭାଷା ସମ୍ବଲ୍ପୁରୀ ବୋଲି କହେସୁଁ ସେଟା କୁହାକୁହା ହେସୁଁ